ଆମ ଓଡ଼ିଶାର ପ୍ରତ୍ୟେକ ଓଡ଼ିଶାବାସୀ ଓଡ଼ିଆ କହିବାରେ ସକ୍ଷମ ଏବଂ ମୁଖ୍ୟତଃ ସେମାନଙ୍କର ଓଡ଼ିଆ ଭାଷା ପ୍ରମୁଖ ଅଟେ ଗୋଟିଏ ଛୋଟ ପିଲାଠାରୁ ନେଇ ଜଣେ ବୃଦ୍ଧବକ୍ତି ମଧ୍ୟ ଓଡ଼ିଶାରେ ଓଡ଼ିଆ ହିଁ କହିଥାନ୍ତି ବା ବୋଲିଥାନ୍ତି ସେଇପରି ଭାବରେ ସେମାନେ ଓଡ଼ିଆ କହିବାରେ ଲେଖିବାରେ ବୁଝିବାରେ ସମର୍ଥ୍ୟ ହୋଇଥାନ୍ତି ଏବଂ ମୁଁ ମଧ୍ୟ ମୋର ପିଲାଦିନୁ ବା ସାନବେଳୁ ମୁଁ ଓଡ଼ିଆ ସ୍କୁଲ୍ରେ ପାଠ ପଢ଼ିଥିଲି ଏବଂ ସେହିପରି ଭାବରେ ମୁଁ ଓଡ଼ିଆ ଶିଖିବା ଏବେଯାଏଁ ଆସିଲି ମୁଁ ସାନବେଳୁ ପ୍ରଥମତଃ ଏକ କ୍ଲାସ୍ ରୁ ନେଇକି ଦଶମ ପର୍ଯ୍ୟନ୍ତ ଓଡ଼ିଆ ଭାଷାରେ ବହୁ ପରିମାଣରେ ଶିଖିଥିଲି ଏବଂ ତାହା ଲେଖିବାରେ କହିବାରେ ବୋଲିବାରେ ଏବଂ ବୁଝିବାରେ ମଧ୍ୟ ସମର୍ଥ ଅଟେ କାରଣ ଓଡ଼ିଆ ଭାଷା ହେଉଛି ଆମର ଓଡ଼ିଶାବାସୀଙ୍କର ଏବଂ ମୋର ମାତୃଭାଷା ଅଟେ ଓଡ଼ିଆ ଭାଷା ଛଡ଼ା ଅନ୍ୟ କୌଣସି ଭାଷାକୁ ଓଡ଼ିଶାରେ ଏତେ ଗୁରୁତ୍ୱ ଦିଆଯାଏ ନାହିଁ କାରଣ ଆମ ଓଡ଼ିଶାରେ ଅନେକ ଅଞ୍ଚଳରେ ଓଡ଼ିଆ ହିଁ କୁହାଯାଇଥାଏ ବା ବୋଲାଯାଇଥାଏ ଓଡ଼ିଶାରେ ଯେକୌଣସି ସ୍ଥାନରେ ଗଲେ ଓଡ଼ିଆ ହିଁ ବୋଲାଯାଏ ବା କୁହାଯାଏ ଏବଂ ଅନେକ ଅଞ୍ଚଳରେ ଓଡ଼ିଆ ଭାଷାକୁ ହିଁ ମୁଖ୍ୟ ଭାଷା ହିସାବରେ ଦେଖାଯାଏ ସେହିପରି ଭାବରେ ମୋର ଓଡ଼ିଆ ଭାଷାରେ ଅନେକ ପ୍ରକାର ଅଭିଜ୍ଞତା ରହିଛି ମୁଁ ଓଡ଼ିଆ ଭାଷାରେ ଅନେକ ପ୍ରକାରର ସାହିତ୍ୟ କଳାରେ ବହୁ ଉପାର୍ଜନ ମଧ୍ୟ ଲାଭ କରିଛି ମୁଁ ମୋର ସାନବେଳୁ ଓଡ଼ିଆ ଭାଷାରେ ଅନେକ ପ୍ରକାରର କମ୍ପିଟିସନ୍ ବା ଡିବେଟ୍ କମ୍ପିଟିସନ୍ ବା ଏସେ ରେ ଭାଗନେଇ ଅନେକ ପ୍ରକାରର ଲାଭ ଉପାର୍ଜନ କରିଛି ଏବଂ ତାହା ମୋର ଜୀବନକୁ ବହୁତ ଆନନ୍ଦମୟ ଦେଇଅଛି ଏବଂ ଆଗାମୀ ଦିନରେ ମୁଁ ଓଡ଼ିଆ ଭାଷାକୁ ମଧ୍ୟ ବହୁ ପରିମାଣରେ ଗୁରୁତ୍ୱପୂର୍ଣ୍ଣ ଦେବାପାଇଁ ଇଚ୍ଛାକରେ ଏବଂ ଏହି ଭାଷାକୁ ଆଗାମୀ ଦିନରେ ଆଗାମୀ ପିଢ଼ିମାନଙ୍କୁ ଶିଖେଇବା ପାଇଁ ଇଚ୍ଛାକରେ